ମୁଁ ଆବେଦନ ମୁଁ ଆବେଦନ ପାଇଁ ମୁଁ ଆବେଦନ ପାଇଁ ଦରଖାସ୍ତ ଲେଖିଦେବି ମୁଁ ମୋ ସାଙ୍ଗକୁ କହିଲି କି ତୁ ଚାଲ ମୋ ସାଙ୍ଗେ ମୋ ପାସ୍ପୋର୍ଟ୍ ଅଫିସ୍କୁ ଯିବି ମୁଁ ତାକୁ ଧରିକି ନେଇକି ଗଲି ପାସ୍ପୋର୍ଟ୍ ଅଫିସ୍ ଆଉ ସେଇଠି ଆମେମାନେ ପାସ୍ପୋର୍ଟ୍ ପାଇଁ ଆପ୍ଲାଏ କଲେ ଘରେ ଆସିଲା ପରେ କିଛି ଦିନ ହୋଇଗଲା ଫୋନ୍ କଲେ ସେ କିଛି ବି ରିସିଭ୍ ହେଲାନି ଆଉ ମୋ କିଛି କାମ ହେଉନି ହୋଇପାରୁନଥିଲା କିନ୍ତୁ ମୁଁ ବହୁତ ପ୍ରୟାସ କଲି ମୋ ସାଙ୍ଗ କଲି ଆଉ ଚାଲ ଥରେ ଆଉ ଯିବା ସେଇଠି ବୁଝିକି ଆସିବା ଗଲା ପରେ ବି କିଛି ସେମାନେ କହିଲେ ନାହିଁ ହଁ ହେବ ହେବ ବୋଲି କହୁଥିଲେ ମୁଁ ଅଧିକ ଖୋଜିବା ପାଇଁ ମୁଁ ତାଙ୍କୁ କହିଲି ଆଉ କେତେ କହିଲା ପରେ ଫୋନ୍ କଲେ ବି ସେମାନେ ରିସିଭ୍ କରୁନଥିଲେ ମୋତେ ପାସ୍ପୋର୍ଟ୍ ମୋତେ ପାସ୍ପୋର୍ଟ୍ ଆବେଦନ ପ୍ରକ୍ରିୟା ମୋତେ ବହୁତ ଦରକାର ଥିଲା ମୁଁ ସାଙ୍ଗ ଆଉ କ'ଣ କରିବି କିଛି ହୋଇପାରିଲା ନାହିଁ ମୁଁ ସେଇଠି ସେଇଟାକୁ ହିଁ ପ୍ରକାଶ କରିବାକୁ ଚାହୁଁଛି କି ଜଲ୍ଦି କାମ ହେଲେ ବି ଆମ ଆମ ପାସ୍ପୋର୍ଟ୍ ମୋତେ ବହୁତ ଦରକାର ଥିଲା ସେଇପାଇଁ ମୁଁ ବେଶୀ ତାଙ୍କୁ ଜୋର ଦେଉଥିଲି କିନ୍ତୁ କିଛି ହୋଇପାରିଲା ନାହିଁ ସେଇପାଇଁ ହିଁ ସେଇଟାକୁ ହିଁ ମୁଁ ପ୍ରକାଶ କରୁଛି